ଜୀବଜନ୍ତୁଙ୍କର ରଖିବା ଦ୍ଵାରା ଆମର କିଛି ଲାଭ ହିଁ ମଧ୍ୟ ହେଇଥାଏ ଏପରିକି ଗାଈଠୁ ଲହୁଣୀ କ୍ଷୀର ଆଉ ଛେନା ଘିଅ ଇତ୍ୟାଦି ପାଇଥାଉ ଯେପରି କୁକୁଡ଼ା ମେଣ୍ଢା ଆଉ ତାଙ୍କଠୁ କିଛି ଲାଭ ମଧ୍ୟ ହିଁ ପାଇଥାଉ ଯେପରି ଗାଈ ଆମେ ଖାଉଛୁ ବୁଲୁଛୁ ସେପରି ଗାଈ ଗୋରୁ ମଧ୍ୟ ପଶୁ ପ ଜୀବଜନ୍ତୁ ମଧ୍ୟ ସିଏ ବି ଏଇନା ଚରନ୍ତି ବା ବୁଲନ୍ତି ଖାଆନ୍ତି